ହଁ କୋଷ୍ଠକାଠିନ୍ୟ ଦୂର କରିବାପାଇଁ ଆମ ଗାଁରେ ବିଭିନ୍ନ ପ୍ରକାରର ଲୋକପ୍ରିୟ ଘରୋଇ ଉପଚାର ରହିଛି ଆମର ଝାଡ଼ା ହେବାର ବହୁତ କଠିନ ହେଉଥାଏ ତା'ହେଲେ ଆମେ ଯେଉଁ ପସାରୁଣୀ ପତ୍ରକୁ ବାଟିକି ପିଇବାଦ୍ୱାରା ଆମର କୋଷ୍ଠକାଠିନ୍ୟ ଆମଠାରୁ ଦୂରେଇଯାଇଥାଏ ଏବଂ ଆମର ଗଙ୍ଗଶିଉଳି ପତ୍ର ଅଛି ତାକୁ ମଧ୍ୟ ବାଟିକି ଆମେ ପିଇପାରିବା ଯାହାପାଇଁ ଦେହର ବହୁତ ଭଲ ହୋଇଥାଏ ଆମର ଲେମ୍ବୁ ରସକୁ ମଧ୍ୟ ତାକୁ ଆମେ ବ୍ୟବହାର କରିପାରିବା ଯାହା ପାଇଁ ଦେହ ପାଇଁ ଭଲ ହୋଇଥାଏ ଏବଂ ଆମର ପାଣି ଯେମିତି ଆମେ ଫୁଟାଇ ସିଝାଇକି ପିଇଲେ ଆମର କୋଷ୍ଠକାଠିନ୍ୟ ଦୂର ହୋଇଯିବାର ସମ୍ଭାବନା ବହୁତ ରହିଛି